ବୌଦ୍ଧ ଜିଲ୍ଲାରେ ପରିବହନର ବିକଳ୍ପ ଗୁଡ଼ିକ ହେଲା ସଡ଼କ ନଦୀଘାଟ ରେଳବାହି ବହୁତ ଲୋକ ସଡ଼କ ନଦୀଘାଟ ଗୁଡ଼ିକରେ ବସ୍ ଟ୍ରକ୍ ବୋଲେରୋ ଓ ଡଙ୍ଗା ସାହାଯ୍ୟରେ ପରିବହନର ବ୍ୟବସ୍ଥା କରନ୍ତି ଲୋକମାନେ ଯିବାଆସିବା ପାଇଁ ବସ୍ କାର୍ ବ୍ୟବହାର କରନ୍ତି ଜିନିଷପତ୍ର ନେବାଆଣିବା କରିବାପାଇଁ ଟ୍ରକ୍ ଟ୍ରାକ୍ଟର ଶଗଡ଼ ଗାଡ଼ି ବ୍ୟବହାର କରନ୍ତି